ଆମେ ଚାଷ କରୁଛୁ ଚାଷ ପଶୁ ବି ରଖିଛୁ ପଶୁପକ୍ଷୀ ସେମାନେ କିଛି ଯେଉଁ ଖତ ବାହାରୁଛି ଗୋବର ଗୋଟାଇ ଗାଡ଼ିଆ କରିକି ଆମେ ସେ ଖତ ଗାଡ଼ିଆରେ ପକାଉଛୁ କାରଣ ସେ ଖତ ହେଲେ ଆମେ ନେଇକି ବିଲରେ ଚାଷ କଲା ସମୟରେ ପକାଇବୁ ଆଉ ଯେଉଁ ବାଡ଼ି ବଗିଚାରେ ପନିପରିବା ଲଗାଇଛୁ ସେ ବାଡ଼ି ବଗିଚା ଗଛମାନଙ୍କ ମୂଳରେ ବି ଦେମୁଁ ପରିବା ଜିନିଷ ପଚିଗଲେ ସେ ଖତ ଗାଡ଼ିଆରେ ପକାଉଛୁ ସେ ସବୁ ଖତ ହେଇଗଲେ ଗଛ ମାନଙ୍କରେ ଦେଲେ ଗଛ ମାନଙ୍କରେ ଭଲ ପନିପରିବା ଫଳ ହବ